ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ହଉଛି ଜଳ ଯାହାକି ଆମେ ବହୁତ୍ ସୁବିଧାରେ ପାଇ ପାରିଥିସୁଁ ଯେନ୍ଟା କି ନଦୀରୁ ଆମେ ମେସିନ୍ ଦ୍ଵାରା ପାଇପ୍ରେ ଆଣିକି ତାର୍ ମାନେ ଚାଷ କରିଥିସୁଁ ଯେନ୍ଟା କି ଜଳ ସେଚନ ମାଧ୍ୟମରେ ଆମେ ଚାଷ କରିଥିସୁଁ ଆର୍ ଭଲ୍ ଭାବରେ ସେଥିରୁ ଆମେ ବିହନ ପାଇଥିସୁଁ ଆରୁ ଘର୍ ଘର୍ କି ଘର୍ ଘର୍ କି ସପ୍ଲାଏ ପାଣିର ସୁବିଧା ହେଇଛେ ଯେନ୍ଟା କି ଆମେ ଭଲ୍ ପାଣି ପାଇ ପାର୍ସୁଁ ଆରୁ ନଦୀ ନାଳର ପାଣି ତାମାନେ ଆଣିକି ପିଇବାର୍ ଲାଗି କିଛି ତାମାନେ ନଦୀ ନାଳର ପାଣି ଯେମ୍ତି ଅଶୁଦ୍ଧ ହେଇଥିସି ଆମେ ସେ ପାଣି ଆଣିକିରି ନାଇଁ ପିଇସୁଁ ସପ୍ଲାଏ ପାଣି ଆଣିକିରି ପିଇସୁଁ ଯେନ୍ଟା କି ସପ୍ଲାଏ ପାଣି ଦ୍ୱାରା ଆମକୁ ଦଉଛନ୍ ପାଇପ୍ରେ ତାପରେ ବନ୍ଧରୁ ପାଣି ଆଣିକରି ଆମେ ବନ୍ଧର୍ ପାନି ବି ଚାଷ୍ କର୍ସୁଁ ଯେନ୍ଟା କି ବନ୍ଧ କାଟିକିରି ଚାଷ କର୍ସୁଁ ମାଛ ଚାଷ ବି କର୍ସୁଁ ବନ୍ଧେ ପାନି ରହେଲେ ଆମ ଗାଧେଇବାରେ ବି ସୁବିଧା ହେସି ସେ ବନ୍ଧେ ପାନି ଆଣିକରି ଚାଷ କଲେ ଆମକୁ ଚାଷରେ ବି ବହୁତ୍ ଉନ୍ନତି ହେସି ପାଣିର ସୁବିଧା ବହୁତ୍ ଭଲ୍ ଭାବରେ ପାଇ ପାର୍ସୁଁ ତା ପଛେ କେନାଲ୍ ଦ୍ଵାରା ବି ଆମେ ପାନିର୍ ସୁବିଧା ପାଇସୁଁ କେନାଲ୍ ରୁ ପାଣି ଆସଲେ ବି ଆମେ ଭଲ୍ ଭାବରେ ଚାଷ୍ କରି ପାର୍ସୁଁ ବହୁତ୍ ତାପରେ ଘରେ ଘରେ ପାଣି ଟାଙ୍କିର୍ ସୁବିଧା ବି ହଉଛେ ଯେନ୍ଟା କି ଆମେ ଗାଧେଇ ପାର୍ସୁଁ ପାଣି ପାଣି ଟାଙ୍କି କରିକି ଗାଧେଇ ପାର୍ସୁଁ ନଳର ସୁବିଧା ବି ପାଇସୁଁ ଯେନ୍ ନଳରେ ଆମେ ପାଣି ପିଇବା ପାଣି ଭଲ୍ ପାଣି ଆମେ ପାଇ ପାର୍ସୁଁ କୂଅ ବି ବ୍ୟବହାର କର୍ସୁଁ ନିଜ ନିଜର୍ ଘରେ କୂଅ ବନେଇକି ଆମେ କୂଅ ପାଣିବି ବ୍ୟବହାର୍ କର୍ସୁଁ ପାଇପ୍ ଲଗାଇକି ନିଜ ଘରକେ ଆମେ ଆଣି ପାର୍ସୁଁ ବହୁତ୍ ପାଣିର ସୁବିଧା ଆମେ ପାଇ ପାର୍ସୁଁ